ହଁ ଏଇ ଯୋ ବରା ରେଟ୍ ଇଏ ହେଇଛି ସେଇଟା କୁହ ହଁ ହଁ ହଁ ହଁ ହଁ ଆଉ ହଁ ହଁ ହ ଆଉ କ'ଣ ସିଙ୍ଗଡ଼ା ଫିଙ୍ଗଡ଼ା କେତେ ରେଟ୍ ଅଛି ହଁ ହଁ ପିଆଜି ଛାଣୁଛ ହଁ ହଁ ହଁ ହଁ ଆଉ ଆ ବ ବରା କେ କେତେ ବଡ଼ ସାଇଜ୍ ସାଇଜ୍ ନେଇକି ରେଟ୍ ନା କ'ଣ ହଁ ହଁ ହଁ ଅ ହଁ ହଁ ହଁ ହଁ ଆଉ ଆଉ ସିଙ୍ଗଡ଼ା ବଡ଼ ବଡ଼ କରୁଛ ନା ଛୋଟ କରୁଛ ଓ ହୋ ଆଉ ଆଉ କ'ଣ ସବୁ ଛଣାଛଣି କରୁଛ କ'ଣ

ହଁ ହଁ ଆଉ କ'ଣ ଅଛି ତମ ପାଖରେ ହଁ ହଁ ହଁ ହଁ ହଉ ଠିକ୍ ଅଛି ହଉ ରଖୁଛି